ଆମେ ଘରେ ଅନେକ ଜିନିଷ ତିଆରି କରୁ ଯଥା ବରା ପିଆଜି ଇଟିଲି ଚାଟ ସିଙ୍ଗଡ଼ା ଚାଓମିନ ଇତ୍ୟାଦି ମଧ୍ୟ ତିଆରି କରୁ ସୁସ୍ୱାଦୁ ଖାଦ୍ୟ ଯାହାକୁ ଖାଇ ଖାଇ ଘର ଲୋକ ଖୁସି ହୁଅନ୍ତି ଅନେକ ଅତିଥି ମଧ୍ୟ ଆସିଲେ ଏହିସବୁ ଖାଦ୍ୟ ଖାଆନ୍ତି ବର୍ଷା ସମୟରେ ପକୁଡ଼ି ବରା ଆଉ ପିଠା ମଣ୍ଡା ଚକୁଳି ଚିତଉ ପିଠା ଦହି ଚକୁଳି ବୁଢ଼ା ଚକୁଳି ଅନେକ ଅନେକ ପିଠା ତିଆରି କରୁ ପୂଜାପର୍ବାଣି ହେଲେ ମିଠା ପୂଜାପର୍ବାଣି ହେଲେ ମିଠା ମିଠା ମିଠା ପିଠା ଅନେକ ଦ୍ରବ୍ୟ ତିଆରି କରୁ ଏହାକୁ ଖାଇ ଘର ଲୋକ ଖୁସି ହୁଅନ୍ତି ପୂଜାପର୍ବାଣିରେ ସୁନ୍ଦର ଖାଦ୍ୟ ଖାଇ ଘର ଲୋକ ମଧ୍ୟ ଖୁସି ହୁଅନ୍ତି ଛୁଆମାନେ ଖୁସି ଫାଷ୍ଟ ଜିନିଷ ଖାଆନ୍ତି ସେମାନଙ୍କୁ ଚାଟ ଚାଓମିନ ଦହିିବରା ଇତ୍ୟାଦି ବହୁତ ଭଲ ଲାଗେ ଯାହାକୁ ମୁଁ ପ୍ରାୟ ସମୟ ତିଆରି କରେ ସେମାନେ ଖାଇକି ଖୁସି ହୁଅନ୍ତି ନୂଆ ନୂଆ ରେସିପି ୟୁଟ୍ୟୁବ୍ରେ ଦେଖି ତିଆରି କରେ